ଦର୍ଶକଙ୍କ ସାମ୍ନାରେ ଗୀତ ଗାଇବାକୁ ନର୍ଭସ୍ ଅନୁଭବ କରେ ସେମାନଙ୍କୁ ଦେଖିସାରିଲାପରେ କିନ୍ତୁ ସେମାନେ ମତେ ନିର୍ଭୟ କରାନ୍ତି ଏବଂ କୁହନ୍ତି ଭୁଲ ତ ଠିକ୍ ସମସ୍ତଙ୍କର ଥାଏ ତୁମେ ଯାଅ ଏବଂ ଷ୍ଟେଜରେ ଫାଷ୍ଟ ଗାଅ